ପିଲାମାନଙ୍କ ଅଧିକ ଉତ୍ସାହିତ କରିବା ପାଇଁ ଆମର ବଡ଼ ଫିଲ୍ଡ ଦରକାର ଗେମ୍ ଖେଳିବା ପାଇଁ ସବୁକିଛି ସବୁକିଛି ବ୍ୟାଟ୍ ଦରକାର ବଲ୍ ଦରକାର ସବୁ ଗେମ୍ ଖେଳିବା ଯାହା ଦରକାର ସବୁ ଦରକାର ହେଲେ ପିଲାମାନେ ସ୍କ୍ରିନ୍ ଗେମ୍ ଖେଳିବେ ନାହିଁ ପିଲାମାନଙ୍କର ସ୍କ୍ରିନ୍ ଗେମ୍ ନ ଖେଳିଲେ ଆଖି ବି ଭଲଥିବ ତାପରେ ଶରୀର ବି ଭଲଥିବ ସବୁକିିଛି ଭଲଥିବ ସେଥିପାଇଁ ଆମେ ଚାହୁଁଛୁ ଯେ ଆମକୁ ବଡ଼ ଫିଲ୍ଡ଼ ଦିଆଯାଉ ଆଉ ଆମକୁ ଖେଳିବା ପାଇଁ ଯାହା ସାମଗ୍ରୀ ଦରକାର ସବୁ ଦିଆଯାଉ